ମୁଁ ଆମ ଛାତ ଉପରେ ବଗିଚାଟିଏ କରିଛି ମୋତେ ଫୁଲ ଗଛରେ ଯତ୍ନ ନେବା ବହୁତ ଭଲ ଲାଗେ କାହିଁକିନା ଆମେ ବହୁତ ଜିନିଷ ଭଲପାଉ ତା' ମଧ୍ୟରେ ମୋତେ ବଗିଚାରେ ଫୁଲ ଏବଂ ପରିବା ଗୁଡ଼ିକ ଲଗାଇବାରେ ବହୁତ ବଢ଼ିଆ ଲାଗେ ମୁଁ ମାତ୍ର ମୋ ଘର ଛାତ ଉପରେ ବଗିଚାଟିଏ କରିଛି ଏବଂ ସଖାଳୁ ସନ୍ଧ୍ୟା ହେଲେ ମୁଁ ସେଠାରେ ପାଣି ଦେବାକୁ ଯାଏ ଏବଂ ଗଛ ଯାକର ବହୁତ ବଢ଼ିଆ ଯତ୍ନନିଏ ମୋତେ ବହୁତ ଭଲଲାଗେ ଗଛମାନଙ୍କ ସହ ରହିବାକୁ ସେମାନଙ୍କର ଫୁଲ ଦେଖିବାକୁ ଫଳ ଖାଇବାକୁ ଏହିପରି ବହୁତ ବଢ଼ିଆ ଜିନିଷ ଦେଖିବାପାଇଁ ଆପଣ ବି ଯଦି ଗଛ ଲଗାଇଛନ୍ତି ତାହେଲେ ଆପଣ ବି ତାହାର ମଜା ନେଇପାରିବେ ତେଣୁ ଆପଣ ବଗିଚାରେ ବହୁତ ବଢ଼ିଆ ଲାଗେ ମୁଁ ବଗିଚାରେ ତ ମୁଁ ସଣ୍ଡେ ସମୟଟା ପୂରା କଟାଇଦିଏ ଏହିପରି ଗଛମାନଙ୍କ ଯତ୍ନନେଇ ଗଛମାନଙ୍କୁ ପାଣି ଦେଇ ଗଛମାନଙ୍କଠୁ ଫୁଲଫଳ ଦେଖି ମୋ ପେଟ ପୁରିଯାଏ ଯେପରି ଏହିପରି ମୋତେ ବହୁତ ବଢ଼ିଆ ଲାଗେ ଗଛମାନଙ୍କ ଯତ୍ନ ନେବାରେ ତେଣୁ ମୁଁ ଅଗଣାରେ ନାଇଁ ମୋ ଛାତ ଉପରେ ମୋ ବଗିଚାଟିଏ ଅତି ସୁନ୍ଦର ବହୁତ ବଢ଼ିଆ ଭାବରେ କରିଛି ଧନ୍ୟବାଦ